ଆଜ୍ଞା ମୁଁ ପାଣିକୋଇଲିରୁ ବସ୍ରେ ବାହାରିଲି କାଲକାଟା ଅଭିମୁଖେ କାଲକାଟା ଟିକେ ତୀର୍ଥସ୍ଥାନ ବୁଲିବା ପାଇଁ ଆଉ ବସ୍ରେ ଗଲା ବେଳେ ବସ୍ ବି ଭଲ ଡ୍ରାଇଭର୍ ବି ଭଲ କଣ୍ଡକ୍ଟର୍ ବି ଭଲ ଆଉ ଏସି କୋଚ୍ ବସ୍ ବସ୍ର ନା ହେଲା ହେଉଛି ଡଲଫିନ୍ ଆଉ ସେ ବସ୍ରେ ସବୁବେଳେ ଯିବା ଆସିବା କରୁ କଲିକତା ଯିବା ପାଇଁ ତୀର୍ଥସ୍ଥଳୀ ଦେଖିବା ପାଇଁ ମନ ଆଉ ସବୁବେଳେ ମୁଁ କାଲକାଟା ଯାଏ ସେଇଥି ପାଇଁ ବସ୍ରେ ମୁଁ ସବୁବେଳେ ଡଲଫିନ୍ ବସ୍ରେ ଯାଏ ମୋର ସେ ବସ୍ ବହୁତ ପସନ୍ଦ ଆଉ ଗଲା ବେଲେ ବାଟରେ ବି ହୋଟେଲ୍ରେ ଢ଼ବାରେ ରଖେ ରଖିନେ ବି ଆମେ ଖାଉ ଖିଆପିଆ କରିକି ସମସ୍ତେ ଯାତ୍ରୀ ଆସନ୍ତି ଭଲ ଖୁସିରେ ଆମେ ସେଇ ବସ୍ରେ ତୀର୍ଥ ସ୍ଥାନ କରି ପୁଣି ବାବୁଘାଟରୁ ଛଅଟା ବେଳେ ଫେରି ଆସୁ ପୁଣି ଫେରି ଆସି ପାଣି କୋଇଲିରେ ଓହ୍ଲେଇକି ନିଜ ଗାଁକୁ ନିଜେ ଯାଉ ଆଉ ସବୁ ଫେସିଲିଟି ସବୁ ସୁବିଧା ସବୁ କିଛି ଅଛି ସେ ବସ୍ରେ ଡ୍ରିଙ୍କିଙ୍ଗ୍ ୱାଟର୍ ସବୁ ଅଛି